ହଁ ହ୍ୟାଲୋ ହଁ ନମସ୍କାର ମ୍ୟାଡ଼ାମ୍ ବର୍ତ୍ତମାନ ମୁଁ ଆଖି ଅପରେସନ୍ କରିବାକୁ ଆସିଛି ବର୍ତ୍ତମାନ କ'ଣ ସୁବିଧା ଅଛି ମୋ ପାଇଁ

ହୁଁ ହଁ ସେଇଟା ବି ବହୁତ ତା'ର ବି ବହୁତ ସୁବିଧା ଅଛି ତା'ର ବି ହଁ ଆପଣଙ୍କ ପାଇଁ ବହୁତ କିଛି ସୁବିଧା ଅଛି ଆପଣଙ୍କର କିଛି ଅସୁବିଧା ନାହିଁ ବେଡ଼୍ ବି ଅଛି ଆପଣଙ୍କ ପାଇଁ ହାଉସ୍କିପିଙ୍ଗ୍ ଅଛି ଆପଣଙ୍କର କିଛି ବି ଆସୁବିଧା ହେବନି ଆପଣଙ୍କ ପାଇଁ ବହୁତ ବହୁତ ପ୍ରକାର ସବ୍ସିଡ଼ି ଅଛି ଆପଣଙ୍କ ପିଲାମାନଙ୍କ ପାଇଁ ହୁଁ ହୁଁ ଆପଣ ଆପଣ ଯେତେବେଳେ ଆମର ଆସିବେ ଆପଣ ଠିକ୍ ହେଲା ନି ଯାଇପାରିବେନି ଆପଣ ଯଦି ନ ଠିକ୍ ନହେଲା ବି ଆପଣ ଯାଇପାରିବେନି

ହଁ କୁହନ୍ତୁ କୁହନ୍ତୁ ଆପଣଙ୍କର କିଛି ଆସୁବିଧା ନାହିଁ ଆପଣ ସବୁ ବେଡ଼୍ ମିଳିବ ସବୁ ପ୍ରକାରର ସବୁ ପ୍ରକାରର ସୁବିଧା ଅଛି ଆପଣଙ୍କ ପାଇଁ ଆପଣ ମହାନ୍ତି ବାବୁ ହସ୍ପିଟାଲ୍ରେ ଆପଣ ତ ଆପଣ ଯେ ପର୍ଯ୍ୟନ୍ତ ଭଲ ହେଇନାହାନ୍ତି ଭଲ ହେବେ ଯାଇ ପାରିବେ ନ ହେଲା ଯାଇ ପାରିବେ ନାହିଁ ଯେତେବେଳେ ଆପଣଙ୍କର ସକସେସ୍ ହେଲା ଆପଣ ବର୍ତ୍ତମାନ ମୋ ଆଖି ଭଲ ଲାଗୁଛି ବହୁତ ଭଲ ଅଛି ଆପଣଙ୍କ ପାଇଁ କିିଛି ବି ଅସୁବିଧା ହେଇପାରିବନି ଆପଣଙ୍କର ହ୍ୟାଲୋ ହଁ ଆପଣ ଗାଧୁଆ ପାଧୁଆ ଭଲ ସବୁ ଫ୍ରି ହେଇକି ଅଛି ଆପଣଙ୍କର କିଛି ଅସୁବିଧା ନାହିଁ ଆପଣଙ୍କର ସବୁ ପ୍ରକାର ଫାସିଲିଟି ଅଛି ବର୍ତ୍ତମାନ ଆମର ଏବେ ଆମର ହଁ ହଁ କ'ଣ ଅସୁବିଧା ହେଲେ କିଛି ଆପଣଙ୍କର ବେଡ଼୍ରେ ଥିବେ କହିପାରିବେ ଆମକୁ